ହଁ ଆଜ୍ଞା କୁହନ୍ତୁ ନମସ୍କାର ହଁ ହଉ ଠିକ୍ ଅଛି କ'ଣ ମାନେ କି କମ୍ପାନୀର ଫୋନ୍ ନେବେ ଆମର ସବୁ ଅଛି ଓପୋ ଭିବୋ ଆମର ଅଛି ଓପୋ ଅଛି ଭିବୋ ଅଛି ରିଅଲମି ଅଛି ରେଡମି ଅଛି ପୋକୋ ଅଛି ଆପଣ କୋଉ ମଡେଲଟା ନେବେ କୁହନ୍ତୁ ତାପରେ ମୁଁ ଏଇନା ଓପୋ ଭଲ ଚାଲିଛି ସବୁଠୁ ଓପୋର ଏଇନା ଗୋଟେ ଆସିଛି ନୂଆ ମଡେଲରେ ଚବିଶ ହଜାର ଟଙ୍କା ପଡ଼ୁଛି ଫଟୋ ପୁରା ଟିକେ ବି ଫାଟିବନି ଆଉ ଷ୍ଟୋରେଜ୍ ବି ଭଲ ଅଛି ଆଉ ନେଟୱାର୍କ ବି ଭଲ ରହିବ ସେଠାରେ ଚବିଶ ହଜାର ଟଙ୍କା ରହିବ ଆପଣ ସେଇଟା ନିଅନ୍ତୁ ଆଉ ଆପଣଙ୍କ ପାଇଁ ସେଇଟା ବି ଏଇନା ଅଫର୍ ଚାଲିଛି ଟେନ୍ ପରସେଣ୍ଟ ଡିସକାଉଣ୍ଟ ଅଛି ତ ଆପଣଙ୍କୁ ସେଟା ନିହାତି ପଡ଼ିଯିବ ସେଇ ବାଇଶ ହଜାର ପାଖାପାଖି ପଡ଼ିଯିବ ଦୁଇ ହଜାର ଆପଣ ଡିସକାଉଣ୍ଟ ପାଇପାରିବେ ତା ସହିତ ଆମର ଗିଫ୍ଟ ବି ରହୁଛିି ଗୋଟେ ଭଲ ବ୍ଲୁଟୁଥ ଆପଣ ଡାଇରେକ୍ଟ କ୍ୟାସ୍ ଦେଇ ନେବେ ନା ଇସଷ୍ଟଲମେଣ୍ଟରେ ନେବେ ହଁ କ୍ୟାସ୍ ଦେଇ ନେଇଯାଆନ୍ତୁ ଇନଷ୍ଟଲମେଣ୍ଟରେ ନେଲାମାନେ ଯାହା ହେଲେ ଟଙ୍କା ହଜାରେ ଦୁଇ ହଜାର ପୁଣି ଏକ୍ସଟ୍ରା ପଡ଼ିଯିବ ଆପଣ କେବେ ଆସିକି ନେବେ ହଉ ତାହେଲେ ଠିକ୍ ଅଛି